ଜଗତସିଂପୁର ଜିଲ୍ଲାରେ ଜଳବାୟୁ ବହୁତ ବଢ଼ିଆ ଯେକି ଏଠିକାର ପାନୀୟ ଜଳ ମିଠା ଲାଗେ ଏଠି ପାନୀୟ ସୁବିଧା ଭଲ ଏଠି ସ୍ ଜଗତସିଂହପୁର ଜିଲ୍ଲାଟି ସମୁଦ୍ରକୂଳ ଅବସ୍ଥିତ ସମୁଦ୍ରକୂଳରେ ଥିବାରୁ ଏଠି ପ୍ରାୟ ସମୟ ଖରାଦିନେ ବେଶୀ ତାପମାତ୍ରା ବଢ଼େ ନାହିଁ ଥଣ୍ଡା ରୁହେ ବେଶୀ ତାପମାତ୍ରା ବଢ଼େ ନାହିଁ ଏଠି ଆଉ ଶୀତ ଦିନେ ବେଶୀ ଶୀତ ବି ହୁଏ ନାହିଁ ନର୍ମାଲ୍ ଶୀତ ରୁହେ ଆବଶ୍ୟକତା ଯେତିକି ସେତିକି ରୁହେ ଅତ୍ୟଧିକ ହୁଏ ନାହିଁ ଏଠି ଜଳବାୟୁ ବହୁତ ବଢ଼ିଆ ଲାଗେ ଜଗତସିଂହପୁରରେ ସବୁ ଋତୁରେ ଠିକ୍ଠାକ୍ ଆସେ ଯେହେତୁ ଏଠି ସମୁଦ୍ରକୂଳ ଅବସ୍ଥା ଏଠି ପାହାଡ଼ ଏରିଆ ଏଠି ନାହିଁ ସମତଳ ଅବସ୍ଥା ସମତଳ ଭୂଇଁ ସବୁ ସମୁଦ୍ରକୂଳ ଅବସ୍ଥା ସମୁଦ୍ରକୂଳରେ ଅବସ୍ଥିତ ଜଗତସିଂହପୁର ଜିଲ୍ଲା ଏଠି ବର୍ଷକ ବାର ମାସ ଛଅ ଋତୁ ବହୁତ ଭଲ ଭାବରେ କଟେ ଅତି ସୁନ୍ଦର ଭାବରେ କଟେ ବହୁତ ଭଲ ଲାଗେ